ଯେହେତୁ ଆମର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆଙ୍କର ମାତୃଭାଷା ହେଉଛି ଓଡ଼ିଆ ତେଣୁ ଓଡ଼ିଶାର ପ୍ରତି ଜିଲ୍ଲାରେ ପ୍ରତି ଗ୍ରାମରେ ଓଡ଼ିଆ ଭାଷାକୁ ଆମେ ପ୍ରାଧାନ୍ୟ ଦେବା ଐତିହକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ପୂର୍ବରୁ ସାଂସ୍କୃତିକ କରୁଥିଲେ ଆଗକାଳର ଲୋକମାନେ ତାକୁ ବର୍ତ୍ତମାନ ବଜାୟ ରଖିବା ପାଇଁ ଓଡ଼ିଆମାନେ ପ୍ରତି ପାର୍କରେ ଆଗକାଳର ଲୋକଙ୍କର ପ୍ରତିମୂର୍ତ୍ତି ତିଆରି କରିକି ରଖିଛନ୍ତି ଏବଂ ଆଜିକା ଲୋକମାନେ ପାର୍କକୁ ଯାଇ ଲୋକ ପୂର୍ବରୁ ଯାହା ହୋଇଥିଲା କି ଯାହାବି ଲୋକମାନେ କରିକି ଆସିଥିଲେ ସେଗୁଡ଼ାକ ମନେପକେଇବା ପାଇଁ ଦେଖିକି ଲୋକମାନେ ଖୁସି ହୁଅନ୍ତି ଆଉ ବହୁତ ସୁନ୍ଦର ଭାବରେ ଲୋକମାନେ ଅନୁସରଣ ବି କରନ୍ତି ଓଡ଼ିଆ ଭାଷାକୁ ଲୋକମାନେ ପ୍ରଥମେ ବହୁତ ସୁନ୍ଦର ଭାବରେ ବୁଝିପାରନ୍ତି ଏବଂ ଜାଣି ବି ପାରନ୍ତି ସାଂସ୍କୃତିକ ମାଧ୍ୟମରେ ହେଉ କିମ୍ବା ନୃତ୍ୟ ମାଧ୍ୟମରେ ଲୋକଙ୍କୁ ସୁନ୍ଦର ଭାବରେ ଅଧିକ ଭାବରେ ବୁଝେଇବା ପାଇଁ କୁହାଯାଉଛି